ମୋର ପସନ୍ଦିତା ଓଡ଼ିଆ ଶବ୍ଦ ହେଉଛି ନଛୋଡ଼ ବନ୍ଧା ଏବଂ ଖଣ୍ଡବାକ୍ୟ ହେଉଛି ଗାଁ କନିଆଁ ଶିଙ୍ଘାଣିନାକି ହଁ ଓଡ଼ିଆ ମୋର ମାତୃଭାଷା ବୋଲି ମୁଁ ଗର୍ବିତ ଏବଂ ମୁଁ ଓଡ଼ିଆ ବୋଲି ଗର୍ବ ଅନୁଭବ କରେ ଏବଂ ମୁଁ ଓଡ଼ିଶାର କଳା ଓ ପରମ୍ପରାର ମୋତେ ସବୁ ଜାଗାରେ ଗର୍ବ ଅନୁଭବ କରାଇଥାଏ ଏବଂ ଆମ ଓଡ଼ିଶାର କଳା ଓ ସଂସ୍କୃତି ସବୁ ଜାଗାରେ ପରିଚିତ ଆମ ଓଡ଼ିଶାର ଓଡ଼ିଶୀ ନୃତ୍ୟ ଏବଂ ଭାଷା ଏବଂ ଗୋଟିପୁଅ ନୃତ୍ୟ ଏବଂ ପାଲା ମାଧ୍ୟମରେ ଆମେ ଚାରିଆଡ଼େ ପରିଚିତ ହୋଇଥାଉ